ହଁ ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କରେ ଜୀବନ ଅଛି ବୋଲି ଭାବୁଛି ପୃଥିବୀରେ ପୃଥିବୀରେ ଯେମିତି ଲୋକମାନେ ବସବାସ କରିପାରୁଛନ୍ତି ସେହିଭଳି ମଧ୍ୟ ମଙ୍ଗଳଗ୍ରହରେ ଲୋକମାନେ ବସବାସ କରିପାରିବେ ପରୀକ୍ଷା କରି ଦେଖା ଯାଇଛି ଯେ ସେଠାରେ ପାଣିର ସୁବିଧା ଅଛି ଯେଉଁଠି ପାଣିର ସୁବିଧା ଥିବ ସେଠି ଲୋକେ ରହିପାରିବେ ତେଣୁ ବ୍ରହ୍ମାଣ୍ଡରେ ଯେତେ ବ୍ରହ୍ମାଣ୍ଡରେ ଯେତେ ଗ୍ରହ ଅଛନ୍ତି କିନ୍ତୁ ମଙ୍ଗଳ ଗ୍ରହରେ ଲୋକମାନେ ଯାଇ ଜାଗା କିଣି ଘର କରିପାରିବେ ବୈଜ୍ଞାନିକ ମାନେ ଯାଇଥିଲେ ପ୍ରଥମେ ଯାଇଥିଲେ ଯେଉଁ ପରୀକ୍ଷା ହୋଇଥିଲା ଠିକ୍ ଠିକ୍ ଠାକ୍ ହୋଇନଥିଲା କିନ୍ତୁ ଏବେ ବୈଜ୍ଞାନିକ ଯାଇଛନ୍ତି ପରୀକ୍ଷା କରି ଆସିଲେ ସେଠି ପାଣି ଓ ପବନର ସୁବିଧା ଅଛି